ହ୍ୟାଲୋ ହଁ ନମସ୍କାର କିଏ କହୁଛନ୍ତି ହଁ କ'ଣ ପ୍ରୋବ୍ଲେମ୍ ଥିଲା କି ହଁ କୁହନ୍ତୁ ଆଜ୍ଞା ଆଜ୍ଞା ଆପଣ ଏଇଟା ଫାଷ୍ଟ୍ ଟାଇମ୍ ଲୋନ୍ କରୁଛନ୍ତି ନା ସେକେଣ୍ଡ୍ ଟାଇମ୍ ଲୋନ୍ କରୁଛନ୍ତି ଫାଷ୍ଟ୍ ଟାଇମ୍ ଆଣିବେ ତା'ହେଲେ ତାଙ୍କ ଯେତିକି ଜଣ ମେମ୍ବର୍ ଅଛନ୍ତି ତାଙ୍କ ଟୋଟାଲ୍ ମେମ୍ବର୍ଙ୍କର ଫାଷ୍ଟ୍ ଆଣିବେ ତାଙ୍କ ପର୍ଶନାଲ୍ ବ୍ୟାଙ୍କ୍ ପାସ୍ବୁକ୍ ଯେଉଁ ଆକାଉଣ୍ଟ୍ ଅଛି ତା'ର ପାସବୁକ୍ ଜେରକ୍ସ୍ ଆଣିବେ ଆଉ ସେ ଯେଉଁ ରେଜୁଲେସନ୍ କରିଛନ୍ତି ତାଙ୍କ ଗ୍ରୁପ୍ର ଯେଉଁ ରେଜୁଲେସନ୍ ଅଛି ସେ ଗ୍ରୁପ୍ର ରେଜୁଲେସନ୍ ଗୋଟେ ହେବ ଯେ ସେ ଆମ ମଞ୍ଚରୁ ପଇସା ନେବେ ସିଆଇଏଫ୍ରୁ ଯେଉଁ ପଇସା ନେବେ ତା'ର ଏମାଉଣ୍ଟ୍ ପକାଇବ କେତେ ନେବେ ବୋଲି ତାକୁ ଆଣିବ ଆଉ ତା ସାଙ୍ଗରେ ଆମର ଗୋଟେ ଏଗ୍ରିମେଣ୍ଟ୍ ପେପର୍ ଅଛି ସେ ଏଗ୍ରିମେଣ୍ଟ୍ ପେପର୍ ଗୋଟେ ଆସିବ ସେ ଏଗ୍ରିମେଣ୍ଟ୍ ପେପର୍ରେ ଆପଣ ତାଙ୍କର ସବୁ ଯାହା ଯାହା ମାନେ ସେ କ'ଣ ପାଇଁ ନେବେ ପଇସା ଆଉ କେଉଁଥିପାଇଁ ନେବେ କେତେ ନେବେ ଆଉ ସେ ଋଣଟା ସେ କେମିତି ଶୁଝିବେ କେତେ ପରିମାଣରେ ମାସକୁ ମାସ ସେ ଶୁଝିବେ ତା ବିଷୟରେ ରହିବ ଆଉ ଗୋଟେ ଗୋଟେ ପ୍ଲେନ୍ ପେପର୍ଟେ ଅଣିଥିବେ ତା ସହିତ ସେ ପ୍ଲେନ୍ ପେପର୍ରେ ଦଶ ଜଣଙ୍କ ସ୍ଵାକ୍ଷର ରହିବ ଆଉ ଯେଉଁ ରେଜୁଲେସନ୍ଟା ଏଇଟା ହେଉଛି ତା'ର ମେନ୍ ପଏଣ୍ଟ୍ ଯେଉଁ ରେଜୁଲେସନ୍ଟା ଆପଣ ଲେଖିବେ ସେ ରେଜୁଲେସନ୍ରେ ସେ ମେମ୍ବର୍ମାନେ ଯେଉଁ ପଇସାଟା ନେବେ ସେ କ'ଣ କରିବେ ତାଙ୍କ ଲକ୍ଷ୍ୟ କ'ଣ ପଇସାଟା ନେଇକି ସେ କେଉଁ କାମରେ ଲଗାଇବେ ଆମର ସେଇଟା ହୋଉଛି ମେନ୍ ପଏଣ୍ଟ୍ ସେଇଟା ଦରକାର ତୁମେ କିଛି ଜାଣିଛ କି ସେ ବିଷୟରେ ସେ ପଇସାଟା ନେଇକି କ'ଣ କେଉଁ କେଉଁ କେଉଁ କାମରେ ଲଗେ ତୁମେ ତ ସି ଆର୍ ପି ଜଣେ ଅଛ ତୁମେ ଜାଣିଛ କି କେଉଁ କେଉଁ କାମରେ ଲାଗେ ବୋଲି ଓହୋ ଠିକ୍ ଅଛି ଆଉ କ'ଣ ବୁଝିବେ ପଚାରନ୍ତୁ ଡିଆର୍ଏଫ୍ଟା ଆମର ଗାଇଡ଼୍ଲାଇନ୍ ହିସାବରେ ଲାଗିବ ଯେହେତୁ ଏଇଟା ଡି୍ଆର୍ଏଫ୍ଟା ଆମର ଆସୁଛି ଗରିବମାନଙ୍କ ପାଇଁ ଏଇଟା ଆପଣଙ୍କ ଏସ୍ଏଚ୍ଜିରେ ଫାଷ୍ଟ୍ ଦେଖିବେ ଆପଣଙ୍କ ମଞ୍ଚରେ କେତେଟା ଏସ୍ ଏଚ୍ ଜି ଯାଉଛି ଆଉ ପ୍ରତ୍ୟେକ ଏସ୍ଏଚ୍ଜିରୁ କେତେ ଜଣ ଗରିବ ଅଛନ୍ତି ଖାଲି ଆଖି ଦେଖୁଥିବା ଜିନିଷ ତ ଗରିବ ନୁହେଁ ଆଖିରେ ଯେଉଁ ଜିନିଷକୁ ଆମେ ଦେଖୁଛେ ଏହି ଲୋକ ଖାଇବାକୁ ପାଉନି ଛିଣ୍ଡା ଲୁଗା ପିନ୍ଧୁଛି ସେ ତ ଗରିବ ନୁହେଁ ନା ଭଲ ଲୋକ ବି ମାନେ ଭଲ ବସ୍ତ୍ର ପିନ୍ଧୁଥିଲେ ବି ସେମାନେ ବି ଗରିବ ଅଛନ୍ତି ତା'ପରେ ନିଜ ମଞ୍ଚରେ ତୁମେ ଜାଣିପାରିବ ତୁମ ମଞ୍ଚରେ କିଏ ଗରିବ ଅଛି ସେହି ଲୋକମାନଙ୍କୁ ଲଗାଇବ ଏଥିରେ ସୁଧ ବି ବହୁତ ସୁଧହାର ବହୁତ କମ୍ ଅଛି ତୁମ ମଞ୍ଚରେ ମୋତେ ମୋତେ ଗୋଟେ ଡାଟା ଦେଇପାରିବ କି ତୁମ ମଞ୍ଚରେ କେତେ ଜଣ ଗରିବ ଅଛନ୍ତି ହଁ କେତେ ଜଣ ଗରିବ ଅଛନ୍ତି ହଁ ହଉ ଠିକ୍ ଅଛି ଗରିବ ଯେତିକି ଅଛନ୍ତି ଆମେ ଗରିବକୁ ଡିଭାଇଡ୍ କରିକି ଭି ଆର ଏଫ୍ ପଇସାଟାକୁ ଆମେ ଲଗେଇପାରିବାନି ଆମର ଗୋଟେ ଗାଇଡ଼୍ଲାଇନ ଅଛି ଯେଉଁ ଗାଇଡ଼୍ଲାଇନ୍ ମୁଁ ଏବେ ପଠେଇଥିଲି ମେସେଜ୍ରେ ପଠେଇଥିଲି ଯେଉଁ ଗାଇଡ଼୍ଲାଇନ୍ ସେ ଗାଇଡ଼୍ଲାଇନ୍ ଦେଖିକି ଗାଇଡ଼୍ଲାଇନ୍ ଅନୁସାରେ ସମସ୍ତଙ୍କୁ ପଇସା ବଣ୍ଟାଯିବ ଏହା ମାନେ ନୁହେଁ ସମସ୍ତେ ନେବେ ଏସ୍ ଏଚ୍ ଜି ମେମ୍ବର୍ ସମସ୍ତେ ନେବେ ବୋଲି ମାନେ ନାହିଁ ଆଚ୍ଛା ଠିକ୍ ଅଛି ତୁମ ଯେଉଁ ହଁ ନୂଆ ଏସ୍ ଏଚ୍ ଜି ଯଦି ତିଆରି ହେବ ତା'ହେଲେ ତାଙ୍କର ପ୍ରଥମତଃ ସେମାନେ ସେହି ସ୍ଥାନୀୟ ଅଞ୍ଚଳର ଲୋକ ହୋଇଥିବେ ତାଙ୍କର ରେଭିନ୍ୟୁ ଭିଲେଜ୍ ଭିତରେ ଯାଉଥିବ ତାଙ୍କ ମାନେ ଆଡ଼୍ରେସ୍ଟା ଆଉ ସମସ୍ତଙ୍କ ପର୍ସନାଲ୍ ପାସ୍ବୁକ୍ ଜେରକ୍ସ ଆସିବ ଆଉ ଆଧାର କାର୍ଡ୍ ଜେରକ୍ସ ଆସିବ ତାଙ୍କ ହଜ୍ବେଣ୍ଡ୍ମାନଙ୍କର ବି ଆସିବ ଆଧାର କାର୍ଡ୍ ଆସିବ ଜେରକ୍ସ ଆସିବ ଆଉ ସେଭିଙ୍ଗ୍ ଆକାଉଣ୍ଟ୍ ଯେଉଁ ପାସ୍ବୁକ୍ ରହିଛି ତା'ର ଜେରକ୍ସ ଆସିବ ଫଟୋ ଦୁଇ ଦୁଇ ପିସ୍ ଆସିବ ତାଙ୍କ ଦଶ ଜଣ ଭିତରେ ସେହି ଦଶ ଜଣ ହିଁ ହେବେ ଦଶ ଜଣରୁ କମିବନି କି ବଢ଼ିବନି ଦଶ ଜଣ ଯେଉଁ ମେମ୍ବର୍ ହେବେ ତାଙ୍କ ଭିତରୁ ଦୁଇ ଜଣ ସେକ୍ରେଟାରୀ ପ୍ରେସିଡ଼େଣ୍ଟ୍ ସେଇ ସଭ୍ୟାମାନେ ବାଛିବେ ସେଇଟା କୌଣସି ସି ଆର୍ ପି ବାଛିବନି ହେଲା ସେଇଟା ସେମାନେ ନିଜେ ବାଛିବେ ଆଉ ସେହି ଦୁଇ ଜଣଙ୍କ ନାଁରେ ଯେଉଁ ତାଙ୍କ ଖାତାଟା ଖୋଲାଯିବ ସେ ସେକ୍ରେଟାରୀ ପ୍ରେସିଡ଼େଣ୍ଟ୍ଙ୍କ ନାଁରେ ହିଁ ଖୋଲାଯିବ ସେ ଖାତାଟା ଯେଉଁଟା ଆମର ବ୍ୟାଙ୍କ୍ର ଯେତକସବୁ ପଇସା ପତ୍ର କାରବାର ହେଉଛି ତାଙ୍କ ନାଁ ଅନୁସାରେ ତାଙ୍କ ହିସାବରେ ସେ ଖାତାରେ ନେଣଦେଣ ଚାଲିବ ହେଲା ଆଉ କିଛି ବୁଝିବେ ସଞ୍ଚୟର ଉନ୍ନତି ବିଭିନ୍ନ ଢଙ୍ଗରେ ହେଇପାରିବ ଆପଣମାନେ ଯେଉଁ ବ୍ୟାଙ୍କ୍ରୁ ଯେଉଁ ଲୋନ୍ ଆଣୁଛନ୍ତି ବ୍ୟାଙ୍କ୍ରୁ ଯେଉଁ ଲୋନ୍ ଆଣୁଛନ୍ତି ସେ ବ୍ୟାଙ୍କ୍ ଲୋନ୍ ନେଇକି ମାଛ ଚାଷ ହେଲା ଗୋପାଳନ ହେଲା କି କୌଣସି ପନିପରିବା ଚାଷ ହେଲା ଏ କାମରେ ସବୁ ଲଗାଇଲେ ସେମାନେ ଉନ୍ନତି କରିପାରିବେ ହଁ ସେ ସେବା ପାଇଁ ତା'ର ଅଛି ବ୍ୟାଙ୍କ୍ ଯିବେ ଆମର ବିଏମ୍ଙ୍କ ସହ କଥା ହେବେ ବି ଏମ୍ ଯେଉଁ ଅନୁସାରେ କହିବେ ସେହି ଅନୁସାରେ ଚେଞ୍ଜ୍ ହେବେ ତାଙ୍କର କ'ଣ କ'ଣ ସବୁ ଜେରକ୍ସ ଦରକାର ନୂଆମାନଙ୍କର କ'ଣ ଦରକାର ବି ଏମ୍ କହିଦେଲେ ସେଟା ଠିକ୍ ହୋଇଯିବ ହେଲା ଠିକ୍ ଅଛି ମୁଁ ରଖୁଛି ଆଜ୍ଞା